ମୋର ଚାକିରୀ କରିବାକୁ ବହୁତ ଇଚ୍ଛା ଥିଲା କିନ୍ତୁ ମୁଁ ବହୁତୁ ଚେଷ୍ଟା କରିବା ସତ୍ବେ ବି ଚାକିରି ହୋଇପାରିଲା ନାହିଁ କାରଣ ଚାକିରି ପାଇଁ ବହୁତ ଲାଞ୍ଚ ଦରକାର ହେଉଛି ସେଥିପାଇଁ ଚାକିରି ହେଲା ନାହିଁ ମୋର ମୋର ଆଉ ଇଚ୍ଛା ନାହିଁ ଏତେ ଚେଷ୍ଟା ପରେ ବି ଚାକିରି କରିବାକୁ ମୋର ଆଉ ଇଚ୍ଛା ଭାବ ନାହିଁ ତେଣୁ କରି ମୁଁ ଚାକିରି ପାଇଁ ଆଉ ନିଜକୁ ପ୍ରସ୍ତୁତ କରିପାରୁନାହିଁ ଏତେ ଚେଷ୍ଟା ପରେ ବି ନିଜକୁ ଚାକିରି ପାଇଁ ଏତେ ପାଠ ପଢ଼ି ଏତେ ଚେଷ୍ଟା କରି ଭବିଷ୍ୟତ ପାଇଁ ଚାକିରି କରିବାପାଇଁ ଯୋଉତି ଇଚ୍ଛା ଆଗ୍ରହ ଥିଲା ମନରେ ତାହା ଏବେ ଆଉ ମୋ ପାଖରେ ନାହିଁ ମୁଁ ବହୁତ ଚେଷ୍ଟା କରି ଚାକିରି ଲାଇନ୍ରେ ଦୌଡ଼ି ଦୌଡ଼ି ମୁଁ ନିଜକୁ ସମର୍ଥନ କରିପାରିଲି ନାହିଁ ୟେ ଲାଞ୍ଚ ଅଭିଯୋଗରେ ଲାଞ୍ଚ ଚାକିରି ପାଇଁ ଲାଞ୍ଚ ଯେଉଁ ନେଉଛନ୍ତି ତାହା ଦେବାର ସକ୍ଷମ ନାହିଁ ସେଥିପାଇଁ ମୁଁ ଚାକିରି କରିବାକୁ ଆଉ ଇଛୁକ କରୁନାହିଁ ମୋର ଆଉ ଚାକିରି ପାଇଁ ଇଚ୍ଛା ନାହିଁ ଆଉ ଚେଷ୍ଟା ନାହିଁ ମୁଁ ଆଉ ଚାକିରି କରିବାକୁ ଚାହୁଁନାହିଁ ଭବିଷ୍ୟତରେ ଆଉ ଚାହୁଁନାହିଁ ପାଠ ପଢ଼ି ନିଜ ଚେଷ୍ଟା ସତ୍ବେ ବି ଚାକିରି ତ ହୋଇପାରୁନାହିଁ ଆଉ ଇଚ୍ଛା ନାହିଁ ମୁଁ ଚାକିରି କରିବାକୁ ମୋର ଆଉ ସମ୍ ଧୈର୍ଯ୍ୟ ଆଉ ନାହିଁ ଏତେ ଚେଷ୍ଟା ପରେ ବି ଚାକିରି ତ ହୋଇପାରୁନାହିଁ